ଅଛନ୍ତି ଅଛନ୍ତି କ'ଣ କ'ଣ ନେବେ ଆପଣ

ଆଉ କିଛି ନେବେକି ଆଉ କ'ଣ କ'ଣ ଆଉ କ'ଣ କ'ଣ ନେବେ କୁହଁନ୍ତୁ

ହଉ ଠିକ୍ ଅଛି

ହଉ ଠିକ୍ ଅଛି

ହଉ ଠିକ୍ ଅଛି ଆଉ ଆଉ କିଛି ଅଲଗା ନେଇଥାନ୍ତେ କି ଦେଖନ୍ତୁ ଦେଖନ୍ତୁ ଆଉ ସବୁଆଡ଼େ ତ ଆଉ କ'ଣ କ'ଣ ଲଗାହେଇଛି ଦେଖନ୍ତୁ

ଆପଣ କାଲିକି ଆସିବେ ତାହାଲେ ହଁ ଶୀଘ୍ର ପହଞ୍ଚି ଯିବେ ଦଶଟା ଦୋକାନ ତ ଆମର ସାଢେ ଦଶ ଭିତରେ ଖୋଲୁଛି ଆପଣ ଆଉ ଟିକେ ଡେରିରେ ଆସିବେ ଦଶଟା ହାରି ଆଡ଼େ ହଁ ଶୀଘ୍ର ଆସିବେନି ଦଶଟାରେ ଆସିକି କାହିଁ ଖରାରେ ଏଠି ଥିବେ ଆଉ ସେ ସାନ ପିଲାଟା ବି ସିଏ ଆସୁନି ଏବେ ମୋତେ ଏକା ଦୋକାନରେ ରହିବାକୁ ପଡ଼ୁଛି ତ